ହଁ ଆଜ୍ଞା ନମସ୍କାର ଏଠି ଏଠି ସାର୍ କ'ଣ କ'ଣ ବୁଲିବା ପାଇଁ ଭଲ ଭଲ ଜାଗା ଅଛି କହିଲେ ତଥାପି ଏ

ଆଜ୍ଞା

ଆଜ୍ଞା ଏସବୁ ଯୋଉଁ ନାଁ ଗୁଡ଼ାକ ସବୁ କହିଲେ ଜାଗା ନାଁ ଗୁଡ଼ାକ ସେଇଟା କ'ଣ ସାର୍ ଗୋଟେ ଦିନରେ ବୁଲିହେବ ଗୋଟେ ଦିନରେ ସାର୍ କ'ଣ ଯାଇକି ଦେଖିକି ଫେରି ଆସି ହବ ଆଜ୍ଞା କେତେ ଟଙ୍କା

ଆଜ୍ଞା ମାନେ ସାର୍ କହୁଛନ୍ତି କି ଆପଣଙ୍କ ମତରେ ସେଇଟା ଗୋଟେ ଦିନରେ ବୁଲି ହେବନି ଯେତେକ ସବୁ ଜାଗା ଗୁଡ଼ାକ କହିଲେ ଲାଗିବ ନିହାତି ଦୁଇ ତିନିି ବୋଧ ହୁଏ

ଆଜ୍ଞା ସାର୍ କେତେ ଟଙ୍କା କ'ଣ ଖର୍ଚ୍ଚ ଗାଡ଼ି କେତେ ନେଇଯିବ ଏସବୁ ଜାଗାକୁ ବୁଲିବାକୁ ଗଲେ ଗଲେ ଗାଡ଼ି ଫ୍ୟାର ତ ଲାଗିବ ନା ଗୋଟେ ଦିନେ ତ ଏସବୁ ବସ୍ କ'ଣ ଯାଉଛି ସୁବିଧା ଅଛି ସେ ଜାଗାକୁ ଆଜ୍ଞା ଯଦି ସାର୍ ଗାଡ଼ିରେ ଜଣେ ରିଜର୍ଭ କରିକି ଯିବାକୁ ପଡ଼ିବ ତ କେତେ ଟଙ୍କା ସାର୍ ଖର୍ଚ୍ଚ ହେଇଯିବ ଗାଡ଼ି ଯଦି ଜଣେ କରିକି ଯିବ ସେ ଜାଗାକୁ ବୁଲିବା ପାଇଁ ସାର୍ କେତେ ଟଙ୍କା ଖର୍ଚ୍ଚ ହେଇଯିବ ସେଇ ଉପରେ ହଉ ସାର୍ ମୁଁ ଯେବେ ବି ଆସିବି ଆପଣଙ୍କ ଏରିଆକୁ ମୁଁ ଆପଣଙ୍କୁ କଲ୍ କରିବି ଆପଣ ମୋତେ ଟିକେ ସେ ସେଇ ଜାଗାକୁ ଆପଣ ନିଜେ ନହେଲେ ଆମେ ସବୁ ବୁଲିଯିବା ସେଇଥିରେ ଗାଡ଼ି ଗୋଟେ କଲେ ଆଉ

ହଉ ଠିକ୍ ଅଛି ସାର୍ ତାହାଲେ ଧନ୍ୟବାଦ ସାର୍